ପିଲାଦିନେ ମୋ ବାପା ମାଆ ପୁରୀ ଜଗନ୍ନାଥ ଧାମକୁ ବୁଲାଇ ନେଇଥିଲେ ସେଥିରେ ମୁଁ ଜଗନ୍ନାଥ ମହାପ୍ରକୁ ଦର୍ଶନ କଲି ସେଥିରେ ବୁଲାବୁଲି କଲି ତାପରେ ସେ ଜଗନ୍ନାଥଠାକୁର ଦର୍ଶନ କରିସାରିଲାପରେ ସେଠି ସବୁ ଆଡ଼େ ବୁଲିଲୁ ସେଠି ଲୋକନାଥ ମନ୍ଦିରକୁ ଗଲୁ ଲୋକନାଥ ମହାପ୍ରକୁ ଦର୍ଶନ କଲୁ ତାପରେ ଫେରିଲୁ ଆସି କୋଣାର୍କ ଆଡ଼େ ଗଲୁ କୋଣାର୍କ ଠାରୁ ଆସି ଭୁବନେଶ୍ୱର ଆସିଲୁ ଭୁବନେଶ୍ୱରରେ ଲିଙ୍ଗରାଜକୁ ଦର୍ଶନ କଲୁ ତାପରେ ବୁଲିବୁଲି ଆସିଲୁ ନନ୍ଦନକାନନ ପାଖରେ ବୁଲିଲୁ ନନ୍ଦନକାନନରେ ଯାହା କିଛି ଜୀବଜନ୍ତୁ ସବୁ ଦେଖିଲୁ ଆଉ ଫେରିଲୁ ଫେରିଲୁ ସିଧା ଆସିଲୁ ଆ ପରେ ପୁରୀ ଜଗନ୍ନାଥଧାମକୁ ଜଗନ୍ନାଥଧାମରେ ଆଉ କିଛି ମନ୍ଦିର ଯାକ ଯାହା ବାକି ଥିଲା ସବୁ ବୁଲିଲୁ ସେଥି ଖେଲାକୁଦା ସମାନ ସବୁ କିଣିଲୁ ଯେତି ଖେଳଣା ଯାକ ଆ ପରେ ତାପରେ ଖାଇପିଇ କରି ଫେରିଲୁ ଆଉ